ମୁଁ ଗୋଟେ ନୂଆ ମୋବାଇଲ୍ ଆଣିଥିଲି କିଛି ଦିନ ପରେ ସେଇ ଯୋଉ ଗ୍ୟାରେଣ୍ଟି ଦେଇଥିଲା ଚାର୍ରର୍ ୱାର୍ଡ଼୍ଟା ମୂଷା କାଟିଦେଲା ମୂଷା କାଟିବା ପରେ ମୁଁ ସେଇ ଚାର୍ଜର୍ ୱାର୍ଡ଼୍ଟି ଧରି ଦୋକାନକୁ ଗଲି ଦୋକାନୀକୁ ଯିବା ପରେ ଦୋକାନୀ ସେଇଟାର ପଇସା ଫେରସ୍ତ କଲା ନାହିଁ କି ଆଉ ଗୋଟେ ରିଚାର୍ଜ ୱାୟାରିଂ ବି ଦେଲା ନାହିଁ ଆଉ ମୁଁ ସେଇଠୁ ମନ ଦୁଃଖ କରିକିରି ଫେରି ଆସିଲି ଦୋକାନରୁ ଏଇଟା ମୋ ଜୀବନରେ ନକାରତ୍ମକ ଅନୁଭୂତି ଆଉ